ଆମେ ହେଲୁ ଓଡ଼ିଶାର ବାସୀ ଏବଂ ଜଗତସିଂହପୁର ବାସୀ ଆମର ଭାଷା ବହୁତ ମଧୁର ଆମେ ହେଲୁ ଓଡ଼ିଆ ଲୋକ ଏବଂ ଆମ ଭାଷା ଆମ ଭାରତରେ ଯେତେକ ରାଜ୍ୟ ଅଛି ସବୁ ରାଜ୍ୟର ଭାଷା ସହିତ ଆମ ଓଡ଼ିଆ ଭାଷାର ସାମଞ୍ଜସ୍ୟ ବହୁତ ରହିଛି ଯେମିତି ଆମ ବେଙ୍ଗଲର ବେଙ୍ଗଲୀ ଭାଷା ସହିତ ବି ଓଡ଼ି ଓଡ଼ିଆ ଭାଷାର ବହୁତ ସାମଞ୍ଜସ୍ୟ ରହିଛି ବହୁତ ସାରା ୱାର୍ଡ଼୍ ସହିତ ବି ଆମ ଓଡ଼ିଆ ଭାଷା ବି ମିଶେ ତା ସହିତ ହିନ୍ଦୀ ୱାର୍ଡ଼୍ ବହୁତ ୱାର୍ଡ଼୍ ଅଛି ଯେଉଁ ସହ ଯାହା ସହିତ କି ଆମ ଓଡ଼ିଆ ଭାଷାର ସାମଞ୍ଜସ୍ୟ ରହିଛି ତା ସହିତ ଆମ ମରାଠୀ ଭାଷାର ବି ସାମଞ୍ଜସ୍ୟ ରହିଛି ଏମିତି ଆମର ଯେଉଁଟା ନ୍ୟାସନାଲ୍ ସଂଗ ଅଛି ଜନଗଣ ମନ ଅଧି ନାୟକ ସେଥିରେ ବହୁତ ସାରା ଯେଉଁ ୱାର୍ଡ଼ ଗୁଡ଼ା ଅଛି ବହୁତ ସାରା ଅଛି ଯେଉଁଗୁଡ଼ା ହେଲା ଓଡ଼ିଆ ମୁଁ ଏଥିପାଇଁ ଗର୍ବିତ ଯେ ଆମ ଭାଷାଟା ଏକ ଏପରି ଭାଷା ଯାହାକୁ ଯେକୌଣସି ଲୋକ ଶୁଣିଲେ ତା କାନକୁ ବହୁତ ମଧୁର ଲାଗିବ ସେ କିଛି ପରିମାଣରେ ଚେଷ୍ଟା କଲେ ଆମ ଭାଷାକୁ କହିପାରିବ ସେ ବୁଝି ବି ପାରିବ ଖୁବ ଶୀଘ୍ର ବୁଝିପାରିବ ଅନ୍ୟାନ୍ୟ ଭାଷା ଗୁଡ଼ିକୁ ଲେଖିବାର ପଦ୍ଧତି ବହୁତ କଷ୍ଟ ହେଇଥାଇପାରେ ବଟ୍ କିନ୍ତୁ ଆମ ଓଡ଼ିଆ ଭାଷା ଯେଉଁଟା ତାକୁ ଲେଖିବା ଅତି ସହଜ ବହୁତ ମନମୋହକ ଭାଷା ଓଡ଼ିଆରେ ଗୀତ ଗୁଡ଼ିକ ବି ବହୁତ ଭଲ ଓଡ଼ିଶାର ପ୍ରଭୁ ଯିଏ ରହିଲେ ଆମ ଜଗନ୍ନାଥ ସିଏ ବି ତାଙ୍କର ବି ଯେତିକ ଭଜନ ଓଡ଼ିଆ ଗୀତ ଓଡ଼ିଆ ଶବ୍ଦ ଏସବୁ ବହୁତ ମିଠା ବହୁତ ମଧୁର ଏବଂ ଓଡ଼ିଆ ଭାଷାର ଯେଉଁଟାକି ରହିଛି ସାମଞ୍ଜସ୍ୟ ଆମର ଭାରତର ବହୁତ ସାରା ରାଜ୍ୟ ରହିଛି ଯାହାର ଭାଷା ସହିତ ଆମ ଓଡ଼ିଆ ଭାଷାର ସାମଞ୍ଜସ୍ୟ ବହୁତ ପରିମାଣରେ ରହିଛି ଏମିତି ଆମ ଓଡ଼ିଆ ଭାଷା ଭାରତରେ ବହୁତ ବଡ଼ ଭୂମିକା ଏକ ଗ୍ରହଣ କରିଛି ସୁମଧୁର ଭାଷା ଭାବରେ